ଆମ ଅଞ୍ଚଳର ଲୋକମାନେ ଶ୍ରୀକ୍ଷେତ୍ର ଧାମ ପୁରୀ ପୁରୀ ଯିବା ପାଇଁ ବେଶୀ ପସନ୍ଦ କରନ୍ତି କାହିଁକିନା ସେ ହେଉଛି ଜଗତ ଈଶ୍ୱର ଜଗନ୍ନାଥ ସେ ମୋର ଈଶ୍ୱର ନ କାହାର ଈଶ୍ୱର ନ ସେ ହେଉଛି ଜଗତର ଈଶ୍ଵର ଜଗନ୍ନାଥ ଆମର ଯେଉଁ ଚାରିଧାମ ଅଛି ଚାରିଧାମ ଭିତରେ ଜଗନ୍ନାଥ ଧାମ ହେଉଛି ଶ୍ରେଷ୍ଠ ଧାମ ଯିଏକି ଆମର ଅଛନ୍ତି ବଦ୍ରିକାରେ ଅଛନ୍ତି ବଦ୍ରିନାଥ ରାମେଶ୍ୱରମରେ ଅଛନ୍ତି ରାମନାଥ ଦ୍ୱାରିକାରେ ଅଛନ୍ତି ଦ୍ୱାରିକାନାଥ ଓଡ଼ିଶାରେ ପୁରୀରେ ଅଛନ୍ତି ଜଗନ୍ନାଥ ଏ ଚାରିଧାମରୁ ସେ ଅନ୍ୟତମ ଧାମ ପୁରୀଧାମ ଯିଏକି ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଯିଏ କି ସେ ଏ କଳିଯୁଗର ଈଶ୍ୱର ଜଗନ୍ନାଥ ତାଙ୍କ ଧାମକୁ ଯିବା ପାଇଁ ବେଶୀ ପସନ୍ଦ କରନ୍ତି ପ୍ରତ୍ୟକ୍ଷ ଠାକୁର ସେ ଯିଏକିି ଆପଣ ଦେଖିବେ ଯେଉଁଠୁ ଯେଉଁ ମନ୍ଦିରରେ ବି ଦେଖିବେ ସବୁ ଠାକୁର କିଏ ସିମେଣ୍ଟରେ ତିଆରି କିଏ ପଥରରେ ତିଆରି କିଏ ଇଟାରେ ତିଆରି କିନ୍ତୁ ଏ ଜଗନ୍ନାଥ କାଠରେ ତିଆରି ତାଙ୍କର ସବୁ ଅଲୌକିକ ଶକ୍ତି ସବୁ ପ୍ରଭୁଙ୍କର ତାଙ୍କର ସବୁ ନିଆରା ସବୁ ଦେବତାଙ୍କୁ ଦେଖିବେ ତାଙ୍କ ପାଖରେ ରୋଷେଇ ହେଲେ ହେଉଛି ପ୍ରସାଦ କିନ୍ତୁ ଜଗନ୍ନାଥ ତାଙ୍କ ପାଖରେ ରୋଷେଇ ହେଲେ ହେଉଛି ମହାପ୍ରସାଦ ତାଙ୍କ ପାଖରେ ସବୁ ଅଲଗା ପ୍ରଭୁଙ୍କ ପାଖରେ ସେଥିପାଇଁ ପୁରୀ ଧାମ ଗଲେ ମୋକ୍ଷ ହେଇଯାଆନ୍ତି ବୋଲି କୁହନ୍ତି ଯିଏକି ଯେତେ ତୀର୍ଥ ଧାମ ଅଛି ପୁରୀ ଧାମ ହେଉଛି ଶ୍ରେଷ୍ଠ ଧାମ ଯିଏକିି ସେ ଆମର ଓଡ଼ିଶାର ପୁରୀ ଜିଲ୍ଲାରେ ଜଗନ୍ନାଥ ଧାମ ସେଠିକି ଯିବା ପାଇଁ ବେଶି ପସନ୍ଦ କରନ୍ତି ଲୋକମାନେ ସେଇ କଳିଆ ଠାକୁରଙ୍କ ମୁହଁ ଅପାର କରୁଣା ପ୍ରଭୁଙ୍କର ଆଶୀର୍ବାଦରୁ ସମସ୍ତେ ଏଠି ସୁଖୀ ହୁଅନ୍ତି